ଆମ ଅଞ୍ଚଳର ବିଧାୟକ ଓ ସରପଞ୍ଚ ହେଲେ ବିଧାୟକଙ୍କ ନାମ ହେଲା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସରପଞ୍ଚଙ୍କ ନାମ ହେଲା ରାମଚନ୍ଦ୍ର ବିଶ୍ୱାଳ ସେମାନଙ୍କ ସହିତ ମୁଁ ବହୁତ ଭଲ ସମ୍ପର୍କ ଆଉ ସେମାନଙ୍କ ସହିତ ମାଧ୍ୟମରେ ମୋର କଥା ହୋଇଥାଏ ଆଉ ଏ ଦୁଇଜଣ ଭଲ କାମ କରନ୍ତି ସମାଜର ହିତ ପାଇଁ କାମ କରନ୍ତି ଯାହାର ଯେତେବେଳେ ଯେଉଁଠି ଯେଉଁଠି ଯେକୌଣସି ଅସୁବିଧାରେ ସେମାନେ ଆସିକି ଛିଡ଼ା ହୁଅନ୍ତି ଆଉ ଗାଁରେ ବିଭିନ୍ନ ପ୍ରକାର ସମସ୍ୟାକୁ ସେମାନେ ଅତି ସହଜରେ ପରିଚାଳନା କରିଥାନ୍ତି ଲୋକମାନଙ୍କ ହିତରେ ଭଲ କାମ କରନ୍ତି ଲୋକମାନଙ୍କୁ ସହଯୋଗ କରନ୍ତି ଆଉ ଆ ଗାଁରେ କେମିତି ଉନ୍ନତିମୂଳକ କାମ ହେଇପାରିବ ସେ ଉପରେ ମଧ୍ୟ ସେମାନେ ଚେଷ୍ଟା କରନ୍ତି ଆଉ ଏମାନେ ବିଧାୟକ ସରପଞ୍ଚ ହେଲା ପରେ ଏମାନେ ଗାଁର ଥିବା ବିଭିନ୍ନ ପ୍ରକାର ସମସ୍ୟାକୁ ବହୁତ ଭଲ ଭାବରେ ସମାଧାନ କରୁଛନ୍ତି ଏବଂ ନୂଆ ନୂଆ କାର୍ଯ୍ୟ ମଧ୍ୟ ଗାଁରେ କରାଇ ତାହାକୁ ଡେଭଲପ୍ କରାଇ ଦିଅନ୍ତି